ହ୍ୟାଲୋ ହଁ ଆମର ଏଇଠି ସବୁ ସୁବିଧା ଅଛି ବେଡ଼୍ଫେଡ଼୍ନୁ ଧରିକି ସବୁ ସୁବିଧା ଅଛି ଅପରେସନ୍ ପତ୍ର ସବୁ ହେଇପାରୁଛି ଆଉ ହଁ ହଁ ସବୁ ସୁବିଧା ଅଛି ସବୁ ସୁବିଧା ଅଛି ଆମ ଡକ୍ଟର୍ ବି ସବୁ ସଫିସେଣ୍ଟ୍ ଅଛନ୍ତି ଅଛନ୍ତି କାରଣ ଏଇ ତ ସବୁ ଡିପାର୍ଟମେଣ୍ଟର ସବୁ ଡକ୍ଟର୍ ଅଛନ୍ତି ହଁ ଅଛନ୍ତି ସବୁ ସବୁ ସବୁ ଯାଆ ହଉ ଯାହାବି ହେଇଥାଉ ସବୁ ସୁବିଧା ଏଇଠି ହବ ଆମ ସଞ୍ଜିବନୀ

ନାଇଁ ସବୁ ହସ୍ପିଟାଲ୍ ଭିତରେ ସବୁ ମେଡ଼ିସିନ୍ ପତ୍ର ବି ସବୁ ମିଳୁଛି ଆଉ

ହଉ ଯଦି ବେଶୀ ପ୍ରୋବ୍ଲେମ୍ ହେଉଛି ଯେତିକି ଶୀଘ୍ର ହବ ଧରିକି ପଳେଇଆସ ଆଉ ପେସେଣ୍ଟ୍ ନଆସିଲେ ଆଉ କିଛି ଟ୍ରିଟମେଣ୍ଟ୍ କରିହେବ କି କାର୍ଡ଼ ଅଛି ତ କାର୍ଡ଼ ଆଉ ସବୁ କାଗଜପତ୍ର ନେଇକି ଆସିବେ ସବୁ ଲାଗିବ ସେ ଆଧାର କାର୍ଡ଼ ଯାହା ଅଛି ତାଙ୍କର ସବୁ ନେଇକି ଆସିବେ ସାଙ୍ଗରେ ଆଉ ହଁ ସବୁ ସୁବିଧା ମିଳିଯିବ ହଁ ସେ କାର୍ଡ଼ ଥିଲେ ଯେତେ ଶୀଘ୍ର ହବ ପେସେଣ୍ଟ୍କୁ ନେଇକି ପଳେଇଆସ ଆଉ ସାଙ୍ଗରେ ବେଶୀ ଲୋକ ଆସିବେନି ଜଣେ ଖାଲି ଆସିବେ ପେସେଣ୍ଟ୍ ସାଙ୍ଗରେ ଜଣେ ଖାଲି ଆସିବେ ନହେଲେ ହସ୍ପିଟାଲ୍ରେ ବେଶୀ ଗହଳି ହେଲେ ଆଉ ପେସେଣ୍ଟ୍ ପ୍ରୋବ୍ଲେମ୍ ହବନି କି ଆଉ ଜଣେ ଖାଲି ଆସିବେ ହଉ ମୋର ପେସେଣ୍ଟ୍ ଆସିଲେଣି ମୁଁ ଫୋନ୍ ରଖୁଛି ନେଇକି ଆସ ପେସେଣ୍ଟ୍କୁ ହଉ ରଖୁଛି